ମୁଁ ଗୋଟେ ଇଅର କର୍ଡ ମଗାଇଥିଲି ଅନଲାଇନ୍ରେ ତା'ର ଦାମ୍ ଥିଲା ପନ୍ଦର ଶହ ଟଙ୍କା ବିଶ୍ୱାସ କରିବନି ତାକୁ ତିନି ମାସ ବି ୟୁଜ କରିନି ଇଅର କର୍ଡଟା ପୁରା ଛିଡ଼ିଗଲା ତେଣୁ ପନ୍ଦର ଶହ ଟଙ୍କା ମୋ'ର ପାଣିରେ ଗଲା ମୋ'ର ମନ ବହୁତ ଦୁଃଖ ହେଲା